ନଭେମ୍ବର ମାସର ଶୀତ ଦିନ ହୋଇଥାଏ ଆମେ ବିଭିନ୍ନ ଜାତିର ବିଭିନ୍ନ ଜାତିର ଶାଗ ବୁଣିଥାନ୍ତୁ ବୁଣିଥାଉ ଏବଂ ଏପ୍ରିଲ୍ ଜୁନ୍ ଜୁଲାଇ୍ ମାସରେ ଧାନ ତଳି ପଡ଼ି ତଳି ପଡ଼ିଥାଏ ଏବଂ ପଚିଶ ଦିନ ପରେ ତାକୁ ରୁଆ ରୋଇ କରି ଡିସେମ୍ବର ଜାନୁଆରୀ ଫେବୃଆରୀ ବେଳକୁ କଟାକଟି କରି ତାକୁ ଅମଳ କରାଯାଏ ଏବଂ ତା'ପରେ ଡାଲି ଜାତୀୟ ଫସଲ ଚାଷ କରାଯାଏ ତୈଳବୀଜ ଏବଂ ଡାଲି ଜାତୀୟ ଫସଲ କରାଯାଏ ତା'ପରେ ତୈଳବୀଜ ଫସଲ ଏବଂ ଝୋଟ ମଧ୍ୟ ହେଇ ହୋଇଥାଏ

ହଳଦୀକୁ ଏପ୍ରିଲ୍ ମେ ମାସରେ ମଧ୍ୟ ଲଗାଯାଇଥାଏ ନଡ଼ିଆକୁ ସବୁ ସମୟରେ ନଡ଼ିଆ ଚାରା ରୋପଣ କରାଯାଏ ନଡ଼ିଆରୁ ଫସଲ ଅମଳ ହୋଇଥାଏ ପନିପରିବା ଫସଲ ସବୁ ସମୟରେ ଅମଳ ହୋଇ